ଅନ୍ୟ ସହର ଅପେକ୍ଷା ଆମ ସହରର ହାଇସ୍କୁଲ କହିତେ ଗଲେ ବହୁତ ଭଲ ଆଉ ହାଇସ୍କୁଲ ମାନେ ଆମ ସହର ଆମ ଅଞ୍ଚଳ ଠାରୁ ତିନି କିଲୋମିଟର ଦୂରରେ ହାଇସ୍କୁଲ ଅବସ୍ଥିତ ଯାହା କି ସେଥିପାଇଁ ବିଦ୍ୟାଳୟ ସାଇକେଲ୍ ବସ୍ ମଧ୍ୟ ରହିଛି ସୁବିଧା ଆଉ ପ୍ରାଥମିକ ଶିକ୍ଷା ପାଇଁ ମଧ୍ୟ ଗୋଟେ କିଲୋମିଟର ମଧ୍ୟରେ ବିଦ୍ୟାଳୟମାନ ସବୁ ସ୍ଥାପନ ହୋଇସାରିଛି ଆଉ ଯେଉଁଠି ପାଇଁ ପିଲାମାନେ ସେଇ ଜାଗାକୁ ଯାଇ ଶିକ୍ଷା ଗ୍ରହଣ କରିପାରୁଛନ୍ତି ସୁବିଧାରେ ଯିବା ଆସିବା କରିପାରୁଛନ୍ତି ଆଉ ଯେଉଁଠି ବି କୌଣସି ଏକ ଅସୁବିଧା ବା ସୁବିଧା ହୋଇଥାଏ ତ ସେଥିପାଇଁ ବସ୍ ସାଇକେଲ୍ ରହିଥାଏ ସୁବିଧା ପାଇଁ ସେଇ ସୁବିଧାରେ ସବୁ ପିଲାମାନେ ସ୍କୁଲ ଯାଇଥାନ୍ତି